ଆମ ନିଜ ବଗିଚାରେ ପରିବେଶ ବନ୍ୟଜନ୍ତୁର ଆବଶ୍ୟକତା ସହିତ ଉଦ୍ଭିଦର ଆବଶ୍ୟକତାକୁ ସନ୍ତୁଳିତ ରଖିପାରିଲେ ଉଦ୍ଭିଦ ଜଗତ ଏବଂ ବନ୍ୟଜନ୍ତୁ ପ୍ରତି ଏହା ମଙ୍ଗଳଦାୟକ ହେବ ଉଦାହରଣ ସ୍ୱରୂପ ଆମେ ଯେଉଁ ପନିପରିବା ଚାଷ କରୁଛେ ସେଥିରେ ଯଦି ଆମେ କୀଟନାଶକ ପଦାର୍ଥ ପ୍ରୟୋଗ କରିବା ଏହାଦ୍ଵାରା କୀଟଗୁଡ଼ିକ ମରିବା ସହିତ ବେଳେବେଳେ ଅନ୍ୟ ଜିନିଷଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇ ପାରନ୍ତି ତେଣୁ ସେଗୁଡ଼ିକ ଦାୟରୁ ରକ୍ଷା କରିବାକୁ ହେଲେ ଏ ବନ୍ୟଜନ୍ତୁର ଦାଉରୁ ଉଦ୍ଭିଦକୁ ରକ୍ଷା କରିବାକୁ ହେଲେ ଚାରିପଟରେ ଆମକୁ ଜାଲ ଘେରେଇ ଫସଲ କରିବାକୁ ପଡ଼ିବ ତାରବାଡ଼ ହଉ ବା ସୂତାଜାଲ ହଉ ଏଗୁଡ଼ିକ ଘେରେଇ ବନ୍ୟଜନ୍ତୁ ଦାଉରୁ ରକ୍ଷା କରିବାକୁ ପଡ଼ିବ ବେଳେବେଳେ ପଶୁପକ୍ଷୀମାନଙ୍କ ମଧ୍ୟ ବିଭିନ୍ନ ପକ୍ଷୀମାନେ ମଧ୍ୟ ମକା ଜାତୀୟ ବା ଅନ୍ୟ ଜାତୀୟ ଖାଦ୍ୟଗୁଡ଼ିକ ଖାଇଯାନ୍ତି ସେଥିପ୍ରତି ଓପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼େ ଏଇ ପରିବେଶ ସନ୍ତୁଳନ ରଖିବା ସହିତ ବନ୍ୟଜନ୍ତୁର ଆବଶ୍ୟକତା ବା ସେମାନେ ଯେଉଁ ଫସଲ ନଷ୍ଟ କରୁଛନ୍ତି ସେ ବିଷୟରେ ସନ୍ତୁଳନ ଆମକୁ ରଖିବାକୁ ପଡ଼ିବ କାରଣ ବନ୍ୟଜନ୍ତୁ ମଧ୍ୟ ଆମ ସମାଜ ପାଇଁ ଆବଶ୍ୟକ ଏବଂ ପନିପରିବା ବା ଗଛ ବଗିଚା ମଧ୍ୟ ଆବଶ୍ୟକ ଏ ଉଭୟକୁ ଦୃଷ୍ଟିରେ ରଖି ସମାନ ଭାବରେ ଦୃଷ୍ଟିରେ ରଖି ଆମୁକୁ ଖୁବ୍ ସତର୍କ ଭାବରେ ଚାଲିବାକୁ ପଡ଼ିବ